ଆମ ଓଡ଼ିଶାର ଲୋକମାନେ ଧାର୍ମିକ ପରମ୍ପରା ଏବଂ ରୀତିନୀତିକୁ ଅନେକ ମାତ୍ରାରେ ଅନୁସରଣ କରିଥାନ୍ତି ଏବଂ ତାଦ୍ୱାରା ପ୍ରଭାବିତ ମଧ୍ୟ ହୋଇଥାନ୍ତି ଆମ ଓଡ଼ିଶାରେ ପ୍ରାର୍ଥନା ବୋଲାଯାଏ ଏବଂ ଭଜନ କୀର୍ତ୍ତନ ସମାରୋହ କରାଯାଏ ଏହା ସହିତ ଓଡ଼ିଶାର ଲୋକମାନେ ତୀର୍ଥଯାତ୍ରା ମଧ୍ୟ କରିଥାନ୍ତି ଆମ ଓଡ଼ିଶାରେ ରଥଯାତ୍ରା ହେଉଛି ମୁଖ୍ୟ ଏକ ପର୍ବ ଜଗନ୍ନାଥ ଏହି ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କୁ ମାଉସୀ ମାଉସୀ ମନ୍ଦିର ଯାଆନ୍ତି ଏବଂ ଭଗବାନ ଜଗନ୍ନାଥଙ୍କୁ ପୂଜା ଅର୍ଚ୍ଚନା କରାଯାଏ ଏହି ଯାତ୍ରାରେ ଭଗବାନ ଜଗନ୍ନାଥଙ୍କ ଆରାଧନା ମଧ୍ୟ କରାଯାଏ ମାଣବସା ଗୁରୁବାର କରାଯାଏ ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ ଏବଂ ମା ଲକ୍ଷ୍ମୀଙ୍କୁ ଯେ ଭକ୍ତି ମନରେ ଡାକିଥାଏ ଭକ୍ତି ଭାବରେ ତାଙ୍କ ପୂଜା ଅର୍ଚ୍ଚନା କରିଥାଏ ତା'ହେଲେ ତାର ଧନ ସମ୍ପତ୍ତି କେବେ ବି ଊଣା ହୋଇନଥାଏ ସେ ତାଙ୍କ ପରିବାର ସୁଖୀ ସୁଖୀ ଜୀବନ ଯାପନ କରିଥାନ୍ତି ଏହା ସହିତ ବୋଇତ ବନ୍ଦାଣ ମଧ୍ୟ ହୋଇଥାଏ ଏମିତି ଆହୁରି ଅନେକ ପର୍ବପର୍ବାଣି ରହିଛି ଯାହାକି ଆମେ ଖୁସି ମନରେ ପାଳନ କରିଥାଉ